ଖେଳକୁ ଆମେ ପ୍ରାକୃତିକ ବୁଦ୍ଧିରେ ମଧ୍ୟ ବ୍ୟବହାର ହୋଇଥାଏ ଯେମିତିକି ଏକ୍ସର୍ସାଇଜ ହୋଇପାରିବା ଖେଳିବା ଦ୍ୱାରା ବିଭିନ୍ନ ପ୍ରକାର ଜିନିଷ ଖେଳରେ ମଧ୍ୟ ହୋଇଥାଏ ଶରୀର ପ୍ରତି ଆମର ଦେହ ଭଲ ଥାଏ ଏକ୍ସରସାଇଜ୍ ହେବା ଦ୍ୱାରା ବିଭିନ୍ନ ପ୍ରକାର ଶରୀରର ରୋଗ ଭଲ ହୋଇଥାଏ ଏବଂ ଘରେ ବସି ଆମେ ଇଣ୍ଟରନେଟ୍ ଦ୍ୱାରା ଖେଳିବା ଦ୍ୱାରା ଆମର ଦେହର କିଛି ବି କାର୍ଯ୍ୟ ନହେବା ଦ୍ୱାରା ଆମ ଦେହ କେବେ ବି ସୁସ୍ଥ ହୋଇନଥାଏ ସବୁବେଳେ ଅସୁସ୍ଥ ହୋଇଯାଇଥାଏ ଆମେ ଘରେ ବସିକି ଇଣ୍ଟରନେଟ୍ ଦ୍ୱାରା ଖେଳିଲେ ଖାଲି ଜାଣିବା କଥା ସିନା କିନ୍ତୁ କୌଣସି ପ୍ରକାର ଶାରୀରିକ ଦେହ ପ୍ରତି କିଛି ଭଲ ହୋଇନଥାଏ ଆମେ ବାହାରେ ଖେଳିବା ଦ୍ୱାରା ଆମ ଶରୀରର ଦେହ ଭଲ ରହିଥାଏ ଆମ ବୁଦ୍ଧି ବି ଏତେ ବି ଭଲ ହୋଇନଥାଏ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଆମର କିଛି ଏତେ ଉନ୍ନତି ହୋଇନଥାଏ ଯାହାକି ବାହାରେ ଆମେ କୃତିମ ହିସାବରେ ଆମେ ବାହାରେ ଖେଳି ଯେତିକି ଆର୍ଟିଫିସିଆଲି ଆମେ ଇଣ୍ଟେଲିଜେଣ୍ଟ ହୋଇପାରି ଥାଏ ଆର୍ଟିଫିସିଆଲରେ ଆମେ ଘରେ ବସିକି ଖେଳିଲା ସେତିକି ଇଣ୍ଟେଲିଜେଣ୍ଟ ଆମେ ହୋଇପାରିନଥାଉ ଯାହାଫଳରେ କି ଆମେ ବାହାରେ ଖେଳିବାଠୁ ଘରେ ବସିିକି ଖେଳିବାର ମଜା ସେତିକି ମିଳିନଥାଏ ବାହାରେ ଯେତିକି ଆମକୁ ମିଳିଥାଏ